ପଞ୍ଚାୟତର ମୁଖ୍ୟ କାମ ହେଲା ପଞ୍ଚାୟତକୁ କିଭଳି ଭାବେ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପଞ୍ଚାୟତ ବିଭିନ୍ନ ପ୍ରକାର କାମ ସହଯୋଗ ଦେଇଛି ଯେହାଫଳରେ ଗ୍ରାମରେ ସଡ଼କ ନିର୍ମାଣ କରିବା ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା ଭାବେ ବାଣ୍ଟିବା ଏବଂ ଗ୍ରାମରେ ଗରିବ ଲୋକମାନଙ୍କ ପାଇଁ ଘର ତିଆରି କରିବା ସେମାନଙ୍କର ରହିବା ପାଇଁ ସୁବିଧା ସୁଯୋଗ ଦେବା ଖାଦ୍ୟ ପାଇଁ ଖାଇବା ପାଇଁ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଯୋଗେଇଦେବା ଏବଂ ପୋଖରୀମାନଙ୍କର ମାଛ କିମ୍ବା ଯାଆଁଳ ଛାଡ଼ିବା ରାସ୍ତାଘାଟ ମରାମତି କରିବା ବିଭିନ୍ନ ପ୍ରକାର ଶୌଚାଳୟ ଆଦି ଗ୍ରାମରେ ତିଆରି କରିବା ଗ୍ରାମକୁ କେମିତି ପରିଷ୍କାର କରିବା ଗାଁରେ ମଦ୍ୟପାନ କରୁଥିବା ଲୋକମାନଙ୍କ ପାଇଁ ତାହା ନିବାରଣ କରିବା ଏବଂ ଭଲ ରାସ୍ତା ଭଲ ରାସ୍ତା କାମ ମରାମତି କରିବା ତାହା ବିଭିନ୍ନ ପ୍ରକାରର ପିଲାମାନଙ୍କ ପାଇଁ ପାଠ ପଢ଼ିଆ ପାଇଁ ପଞ୍ଚାୟତ ସାହାଯ୍ୟ କରିବା ଏଇ ଏହି ବିଭିନ୍ନ ପ୍ରକାରର କାମ ଇତ୍ୟାଦି ଯୋଗାଇ ଦେବା ପଞ୍ଚାୟତର ମୁଖ୍ୟ କାମ